ଚିତ୍ରାଙ୍କନ ସବୁଠାରୁ ଆହ୍ୱାନପୂର୍ଣ୍ଣ ଓ କଷ୍ଟକର ଭାଗ ହେଉଛି ଯେତେବେଳେ ଆମେ ଚିତ୍ର କରିଥାଉ ଆମକୁ ଦିଆଯାଇଥାଏ କି ଏମିତି ଗୋଟେ ଚିତ୍ର ଦିଆଥାଏ ଦିଆଯାଇଥାଏ ଯେଉଁଟାକି ବଡ଼ ଧରଣ ମାନେ ବୃହତ୍ ଆକାରର ଚିତ୍ର ଯେଉଁଟାକି ଆମେ ବୃହତ୍ ଆକାରର ଆଙ୍କିଲେ ସେଇଟା ସୁନ୍ଦର ଦେଖାଯିବ ଏବଂ ଭଲ ଭାବରେ ହୋଇପାରିବ କିନ୍ତୁ ସେହି ସମୟରେ କ'ଣ ହୋଇଥାଏ ଆମର ଡ୍ରଇଂ ସିଟ୍ ଛୋଟ ଥାଏ ଏବଂ ଚିତ୍ରଟାକୁ ଆମକୁ ବଡ଼ କରିବାକୁ ପଡ଼ିଥାଏ ସେହି ସମୟରେ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଯଦି ଆମେ ସେହି ଗୃହ ଚିତ୍ରଟାକୁ ଛୋଟେ ଛୋଟ ଡ୍ରଇଂ ସିଟ୍ରେ ଆଙ୍କିବା ତାହେଲେ ସେଇଟା ତା'ର ସାଇଜ୍ କମ୍ କରିବାକୁ ପଡ଼ିବ ଏବଂ ଅଙ୍କନ କରିବା ପାଇଁ ହେଲେ ଆମକୁ ପୁଣି ସେଇ ପେପର୍ ଅନୁସାରେ ଚିତ୍ରକୁ ତିଆରି କରିବାକୁ ପଡ଼ିବ ଆଉ ସେତେବେଳେ ଛୋଟ ହେଲେ ଆଉ ସୁନ୍ଦର ଦେଖାଯିବ ନାହିଁ ସେହି ସମୟରେ କଷ୍ଟ କରିବାକୁ ହଇଥାଏ ଆମକୁ ଏବଂ ଏମିତି ମଧ୍ୟ ସିଚୁଏସନ୍ ଆସିଥାଏ ଯେତେବେଳେ କି ଆମ ସାମ୍ନାରେ କେହିଜଣେ ବସିଥିବେ ଏବଂ ତାଙ୍କୁ ଦେଖି ଦେଖି ଆମକୁ ଚିତ୍ର କରିବାକୁ ପଡ଼ିଥାଏ ବେଳେ ବେଳେ ସେଇ କାମ ମଧ୍ୟ କଠିନ ହୋଇଯାଇଥାଏ ଯେମିତିକି ଆଖି ଅଠ ନାକ ଏସବୁ ତିଆରି କରିବା ପାଇଁ ବହୁତ ସୁକ୍ଷ୍ମ କଳା ଆବଶ୍ୟକ ଏବଂ ସେହି ସୁକ୍ଷ୍ମ କଳା ଆମ ଭିତରେ ନଥିଲେ ସେଇଟା କଷ୍ଟ ସାଧ୍ୟ ହୋଇଥାଏ ଏବଂ ତାକୁ ଆମେ ସଠିକ୍ ଭାବରେ କରିବାକୁ ହେଲେ ଆମକୁ ବହୁତ ଅଭ୍ୟାସର ଆବଶ୍ୟକତା ରହିଛି